ହେଲୋ ହେଲୋ ହଁ ହେଲୋ ଶୁଭୁଚି ତ ହଁ ଆଚ୍ଛା ଆଚ୍ଛା ତ ତୁମ ଦୋକାନରେ କ'ଣ ପନିପରିବା ଅଛି କି ସବୁ ପରିବା ଅଛି ଆଁ ଆମର ତ ସବୁ ଦରକାରେ ଆମକୁ ଟିକେ ହୋମ୍ ଡେଲିଭରି ଦେଲେ ବହୁତ ଭଲ ହେବ ଆମର ତ ଆଳୁ ଦରକାର ତାପରେ ହାଁ ହୋମ୍ ଡେଲିଭରି ହାଁ ହାଁ ହାଁ କୌଣସି କେମିକାଲ୍ କୌଣସି କେମିକାଲ୍ ରଙ୍ଗ ରଙ୍ଗ ହେରିକା ଦେଉନ ତ ନାଁ ନାଁ ପନି ପନି ପନିର୍ ଆଚ୍ଛା ପନିପରିବାକୁ ବହୁତ ଦିନ ରଖିବାପାଇଁ ପନିପରିବାକୁ ବହୁତଦିନ ରଖିବାପାଇଁ କିଛି କେମିକାଲ୍ ଦେଇକିରି କେମିକାଲ୍ରେ ବୁଡ଼େଇକି ରଖୁନ ତ

ଅଛି ଆଁ ଆଚ୍ଛା କହିଲ ଦେଖି ଆଳୁ କିଲୋ ଆଳୁ କିଲୋ ଆଳୁ କିଲୋ ବର୍ତ୍ତମାନ କେତେ ପଇଁତିରିଶ ଟଙ୍କା ଆଚ୍ଛା ପିଆଜ ଆଉ ପୋଟଳ କେତେ ଅଛି ପୋଟଳ ଆଉ ଫୁଲ ଫୁଲ କୋବି ଫୁଲ କୋବି ଭଲ ଅଛି ତ ଫୁଲକୋବି ଭଲ ଅଛି ତିରିଶ ଟଙ୍କା ଅଛି ଆଚ୍ଛା ମୁନିଗା ସଜନା ଛୁଇଁ ମିଳୁଛି ସଜନା ଛୁଇଁ ଆଚ୍ଛା ଫ୍ରେଶ୍ ଆଉ ଫ୍ରେଶ୍ ପାଳଙ୍ଗ ଶାଗ ଫାଗ ମିଳୁଛି କି କୋଶିଳା କୋଶିଳା କୋଶିଳା ଆଚ୍ଛା ମୂଳା ଆମେ ତ ଆମ ଘରେ ସମସ୍ତେ ଡାଇବେଟିସ୍ ଲୋକ ତେଣୁ ବିନା ଆଳୁ ପନିପରିବା ଆମର ସବୁ କଲରା କଲରା କେତେ ଅଛି ରେଟ୍ ବର୍ତ୍ତମାନ ଭଲ ପରିବା ଆଚ୍ଛା ଆଚ୍ଛା

ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ଆଁ ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ମୁଁ ଆମ ପିଅନ ହାତରେ ତାଲିକା କରି ପଠଉଛି ଆମର ସପ୍ତାହକୁ ଦୁଇଥର ଆସିବ ଆଉ ଯାହା ସଉଦା ଚିଠା ହେଲେ ପେମେଣ୍ଟ୍ ଆମେ ମାସ ଶେଷରେ ଦେବୁ ହେଲା ମାସ ଶେଷରେ ଆମେ ସବୁଠୁ ଦରମା ପାଇଲା ପରେ ମାସ ଶେଷରେ ପନିପରିବା ଦେବୁ ଆଚ୍ଛା ଆଚ୍ଛା ଚିପ୍ସ ପନିପରିବା ସବୁ ରଖୁଛ ତ ଚିପ୍ସ ପାଇଁ ଫୁଲକୋବି ପୋଟଳ ବିନିସ୍ ଆଳୁ ଆଚ୍ଛା କଞ୍ଚା କଦଳୀ ରଖୁଛ କଞ୍ଚା କଦଳୀ ଆଚ୍ଛା ଆଚ୍ଛା ଆଚ୍ଛା ଆଉ ତୁମ ଦୋକାନରେ କିଛି ଫଳମୂଳ ରଖୁଛ କି ସେଓ ଅଙ୍ଗୁର ନାସପତି ଵେଦେନା ଆଚ୍ଛା ଆଚ୍ଛା

ହଁ ସେଥିପାଇଁ ତ ମୁଁ ତୁମକୁ ଫୋନ୍ କଲି ତୁମ ଦୋକାନ ନାଁ ଟିକେ ଫେମସ୍ ଅଛି ତ ଗାଁର ସମସ୍ତେ କହୁଛନ୍ତି ଯଦି ପନିପରିବା ହାଁ ହାଁ ହାଁ ହାଁ ଆଁ ହଁ ହଁ ହଁ ସେଥିପାଇଁ ମୁଁ ଫୋନ୍ କଲି ତମେ ହୋମ୍ ଡେଲିଭରି ଦେଉଛ ତୁମ ପ୍ରତି ଆମର କନଫିଡେନ୍ସ ଅଛି ତେଣୁ ନିଶ୍ଚିନ୍ତ ଭାବରେ ଭଲ ପନିପରିବା ଦେବ ପଚାସଢ଼ା ନଦେବ ବାଇଗଣ କିଲୋ କେତେ ଅଛି କୋଡ଼ିଏ ଟଙ୍କା ଅଛି ଆଚ୍ଛା ହଉ ହଉ ହଉ ଠିକ୍ ଅଛି ମୁଁ ପିଲା ପଠେଇବି ଆଁ ହଁ ଠିକ୍ ଅଛି